ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ହେଉଛି ପାଣି ଯାହାକୁ ନେଇ ବ୍ୟବସାୟ ମଧ୍ୟ କରାଯାଇ ପାରୁଛି ବ୍ୟବସାୟରେ କଣ ଆମେ ପାଣିକୁ ନେଇକି ୱାଟର୍ ପିୟୁରୀଫା ପିୟୁରୀଫାଏ କରିକି ପାଣି ବିକ୍ରି କରୁଛନ୍ତି ତାପରେ ତାକୁ ଥଣ୍ଡା ବନେଇକି ବିକ୍ରି କରୁଛନ୍ତି ତାକୁ ଆଇସକ୍ରିମ୍ ବନେଇକି ବିକ୍ରି କରୁଛନ୍ତି ତାକୁ କଣ ବାହାରୁଛି ଗ୍ଲୁକୋଣ୍ଡି ବ କରିକି ତାକୁ ବ୍ୟବହାର କର୍ ମାନେ ତାକୁ ବନେଇକି ତାକୁ ବିକ୍ରି କରିକି ବ୍ୟବସାୟ ବ୍ୟବସାୟରେ ବି କରିପାରୁଛନ୍ତି ଆମେ ତାକୁ ପେପ୍ସି ବନାଉଛନ୍ତି ପାଣିକୁ ନେଇଗଲେ ତାକୁ ତା'ର କିଛି ଭାଗ ଦେଇ ଦେଲେ ସାକାରିନ୍ ଭାଗ ଚିନି ଭାଗ କଣ ଭାଗ ସବୁ ଯାହା ପଡ଼ିବା କଥା ତାକୁ ପକେଇ ଦେଇକି ତାକୁ ଖରାଦିନ ଆସିଲା ଖରାଦିନରେ ତାଙ୍କୁ ଆମେ କଣ କଲେ ନା ପେପ୍ସି ବନେଇକି ତାକୁ ବିକ୍ରି କଲେ ପାଣିକୁ ନେଇକି ପେପ୍ସି ହେଲା ଥଣ୍ଡା ହେଲା ଗ୍ଲୁକୋଣ୍ଡି ହେଲା ଆଇସକ୍ରିମ୍ ହେଲା ଆମେ ନେଇକି ସବୁ ଜିନିଷ ବନେଇକି ତାକୁ ଆମେ ବ୍ୟବସାୟ କରିକି ବିକ୍ରି କରି ପାରିଲେ